ଭାରତର ସଂସ୍କୃତି ଏବଂ ପରମ୍ପରା ବିଶ୍ଵବିଦିତ ଭାରତର ସଂସ୍କୃତି ପରମ୍ପରା ବିଶ୍ଵାସ ବହୁତ ପ୍ରସିଦ୍ଧ ଏବଂ ଏହାର ସଂସ୍କୃତି ପରମ୍ପରାକୁ ଅନ୍ୟ ଲୋକମାନେ ଅନ୍ୟ ଦେଶର ଲୋକମାନେ ମଧ୍ୟ ବହୁତ ମାତ୍ରାରେ ପ୍ରଶଂସା କରନ୍ତି ଭାରତର ସଂସ୍କୃତି ହେଉଛି ଆର୍ଯ୍ୟ ସଂସ୍କୃତି ସନାତନ ପରମ୍ପରା ଏଠାରେ ଆମର ହିନ୍ଦୁ ଧର୍ମ ଅନୁସାରେ ବିଭିନ୍ନ ପ୍ରକାରର ପ୍ରଥା ରହିଛି ଯେକୌଣସି ଧର୍ମକୁ ଆମେ ଭାରତୀୟମାନେ ସମାନ ଭାବରେ ଦୃଷ୍ଟି ଦଉ ଏବଂ ସମାନ ବୋଲି ଭାବୁ ଭାରତର ପରମ୍ପରା ହେଉଛି ଯୌଥ ପରିବାର ପରିବାରରେ ଦାଦା ଜେଜେବାପା ବଡ଼ଜେଜ ସାନଜେଜେ ଖୁଡ଼ୀ ସାନମାଆ ଏବଂ ତାଙ୍କର ଭାଇଭଉଣୀ ମାନଙ୍କ ସହିତ ମିଶି ରହିବା ହେଉଛି ଆମର ପରମ୍ପରା ବଡ଼ମାନଙ୍କୁ ସମ୍ମାନ ଦେବା ଛୋଟମାନଙ୍କୁ ସ୍ନେହ ଦେବା ଆମର ପରମ୍ପରା ଗୁରୁପୁର୍ଣ୍ଣିମାରେ ଗୁରୁପୂଜା ପିତୃପୁରୁଷଙ୍କୁ ଶ୍ରାଦ୍ଧ ଦେବା ଏବଂ ଆରେଞ୍ଜ ମ୍ୟାରେଜ୍ ଯେଉଁଟାକି ବର୍ତ୍ତମାନ ଅନ୍ୟ କୌଣସି ଦେଶରେ ଦେଖାଯାଏ ନାହିଁ ତାହା ହେଉଛି ଭାରତର ସଂସ୍କୃତି ଏବଂ ପରମ୍ପରାର ଫଳସ୍ଵରୂପ ଯେଉଁଠାରେ ଛୋଟ ପିଲାମାନେ ଯାହା କିଛି କରିବା ପୂର୍ବରୁ ବଡ଼ ଲୋକମାନଙ୍କର ସମ୍ମତି ନେଇ ଥାଆନ୍ତି